ହେଲୋ

ହେଲୋ କୁହନ୍ତୁ ଆପଣ ହେଲୋ ମୁଁ ବସ୍ରେ ତ ଯାଉଛି ସିଟ୍ ଦେଉ ନାହାନ୍ତି ଛୁଆ ଦୁଇଟା ଧରି ସିଟ୍ ଦେବା କଥା ଦୂର ବାଟକୁ ଆଉ

ହଁ ଲକ୍ଷ୍ମୀ ବସ୍ରେ ସିଟ୍ ଦୁଇଟା ଦେଉ ନାହାନ୍ତି ମୁଁ ଠିଆ ହୋଇ ହୋଇ ଏତେ ବାଟ କେମିତି

ସିଟ୍ ନାହିଁ ନା ସିଟ୍ ସିଟ୍ ଦେବା ଦରକାରେ ସିଟ୍ରେ ବସିଲା ମାନେ ଯିବୁ ହଉ ହଉ ଏଇ ଛୁଆ ଦୁଇଟା ଟିକେ ଇଏ ବସେଇ ଦେଇନ ପଇସା ନେଉଛନ୍ତି ଆଉ ସିଟ୍ରେ ବସେଇଦେ ଛୁଆ ଦୁଇଟାକ ଇଏ ହୋଇଥାନ୍ତେ ହଇରାଣ କେତେ

ଆଡଜେଷ୍ଟ କରନ୍ତୁ ଟିକେ ଚେଷ୍ଟା କର ଟିକେ ଆଡଜେଷ୍ଟ କରନ୍ତୁ ଟିକେ ହଉ ହଉ ହଁ ହଁ ହଁ ହଁ ହଁ ହଁ ହଁ କୁହନ୍ତୁ ହ ହଉ

ହଁ ଆଜ୍ଞା ଏଇ ଅନୁଗୁଳ

ହଉ ହଉ ଏଇ ଛୋଟ ଛୋଟ ଚାଲିବାର ହୋଇଗଲେଣି ଯେ ଟିକେ ଛୋଟ ଅଛନ୍ତି ଆଉ ନାଇଁ ବାନ୍ତି ନାହିଁ

ହଁ ଆଜ୍ଞା ହଉ ଆଜ୍ଞା ହଉ